ଆମ ଓଡ଼ିଆ ସଂସ୍କୃତି ଅନୁସାରେ ରଜ ପର୍ବ ଜ୍ୟେଷ୍ଠ ମାସ ଲାଷ୍ଟ୍ ଆଷାଢ଼ ମାସ ଫାଷ୍ଟ୍ରୁ ପଡ଼ିଥାଏ ଆମ ଓଡ଼ିଶାର ସବଠୁ ବଡ଼ ପର୍ବ ଭାବରେ ଯାଉଛି ରଜ ପର୍ବ ସେଥିପାଇଁ ଝିଆମନେ ଋତୁସ୍ରାବ ହେଲେ କେହି ଛୁଅନ୍ତି ନାହିଁ ତାଙ୍କୁ କି ସେ ବି କାହାକୁ ଛୁଅଁନ୍ତି ନାହିଁ ପୂଜା ପର୍ବାଣିରେ ଲାଗନ୍ତି ନାହିଁ ଏକୁଟିଆ ବସନ୍ତି ଧାନର ଫଳ ସେମାନେ ଖାଆନ୍ତି ନାହିଁ ତେଣୁ କରି ତାଙ୍କୁ ସୁଜି ରୁଟି ଫଳମୂଳ ଦିଅନ୍ତି ଖାଇବା ପାଇଁ କେହି ତାଙ୍କୁ ଛୁଅଁନ୍ତି ନାହିଁ